ପଶୁମାନଙ୍କ ଚରିବା ପାଇଁ ଆମେ ପଡ଼ିଆ ମାନଙ୍କରେ ଚରାଇଥାଉ ସେମାନଙ୍କର ଖାଦ୍ୟ କ୍ରୟ ପାଇଁ ଘାସ ନଡ଼ା କୁଟା ଇତ୍ୟାଦି ସାଇତି ରଖିଥାଉ ଆମେ ଗାଈ ଛେଳି ମେଣ୍ଢା ଇତ୍ୟାଦି ରଖିଥାଉ ଏମାନଙ୍କୁ ଚରାଇବା ପାଇଁ ବନ୍ଧ ବିଲ ବାଡ଼ି ବଣ ଇତ୍ୟାଦି ସ୍ଥାନକୁ ନେଇଥାଉ ସେମାନଙ୍କୁ ଚରାଇ ଆଣିବା ପରେ ଆମେ ତାଙ୍କୁ ପିଇବା ପାଇଁ ଦେଇସାରି ଗୁହାଳେ ପୁରାଇ ଥାଉ ଆମର ପରିବେଶ ବହୁତ ଖରାପ ହେବାକୁ ଯାଉଛି ପଶୁମାନେ ଯେଉଁ ନାଳ ଗଡ଼ିଆ ଇତ୍ୟାଦିରୁ ପାଣି ପିଅନ୍ତି ଏହା ସମ୍ପୂର୍ଣ୍ଣ ଖରାପ ପାଣି ଏଥିରେ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ୍ ଓ ଅଳିଆ ପଡ଼ିଥିବାରୁ ଏହା ଦୂଷିତ ହୋଇଥାଏ ଏହି ପାଣିକୁ ପଶୁମାନେ ପିଇବା ଦ୍ୱାରା ସେମାନଙ୍କର ବହୁତ ଖରାପ ହୋଇଥାଏ ଯାହାଦ୍ୱାରା ଗାଈ ଛେଳି ମେଣ୍ଢା ଏମାନେ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି ଏହି ପଶୁମାନଙ୍କୁ ସୁରକ୍ଷା ଦେବାପାଇଁ ଆମେ ପଶୁ ଡାକ୍ତରଙ୍କର ପରାମର୍ଶ ନେଇ ସେମାନଙ୍କର ସ୍ୱାସ୍ଥ୍ୟକୁ ଯାଞ୍ଚ କରିଥାଉ ଯାହାଦ୍ୱାରା ସେମାନେ ରୋଗମୁକ୍ତ ହୋଇଥାନ୍ତି ଆମେ ଏହି ପଶୁମାନଙ୍କୁ ରଖି ଆମ ପରିବାର ପ୍ରତି ପୋଷଣ କରିଥାଉ